ସାଲୁ କେବେ ଆସିଲ ମୁଁ କାଲି ସନ୍ଧ୍ୟାବେଳେ ପହଞ୍ଚିଲି ଆଉ ଏବେ ଦୋକାନ ଆସିଛିି ବୁଲି ମାନେ ବୁଲିଯାଇ କହିକି ଆସିଲି ଆଉ ଆଉ ତୁମ ଦୋକାନ କେମିତି ଅଛି କେମିତି ଲକ୍ଷ୍ମୀ ଲକ୍ଷ୍ମୀ ପୂଜା କେମିତି ଚାଲିଛି ଲକ୍ଷ୍ମୀ ପୂଜାରେ କେମିତି ସେଲ୍ ହେଲା ବରା ଆଉ କ'ଣ କ'ଣ ବିକ୍ରି କରୁଛ

ହଁ ହଁ ହଁ ରେଟ୍ ଆଉ ତୁମ ଝିଅ କେତେ ପଢ଼ିଲାଣି ହଁ ଅହ ଆଉ ଘରେ ସମସ୍ତେ ଭଲ ଅଛନ୍ତି ହଁ କେତେ ଦିନ ହେଲା ତ ଦେଖାହେଇନି ଆଉ କ'ଣ ଏବେ ବି ଏଠେଇ ଭଲ ଚାଲିଛି ଆମର ଆଉ ତା'ହେଲେ ମୋ ସାଙ୍ଗ ବାହାରରେ ଯିବା ବାଙ୍ଗଲୋରରେ ବିଜନେସ୍ ଭଲ ଚାଲିବ ଦେଖିବା କ'ଣ ବାହାଘରରେ ଯିବା ଫ୍ୟାମିଲି ବି ସମସ୍ତେ ବାହାରନ୍ତୁ ସେଇଠି ରହିଯିବ ରହିକି ସେଠି ବିଜନେସ୍ କରିବ ଆଉ ନା ସେଠି ଆମେ ଅଛୁ ନା ଆମେମାନେ ସବୁ ବୁଝିଦେବୁ ବୁଝାବୁଜି କରି ମାନେ ଇଏ କରିଦେବୁ ଆଉ

ବରା ରେଟ୍ ଗୁଟାକ କେତେ ଅ ହଁ ଅଳୁଚପ ବି ଅ ହଁ କାଲି ତା'ହେଲେ ଯିବି ମୁଁ ଦେବ ଯେ ମୁଁ ଖାଇକି ଆସିବି ଆଉ ହଉ ହଉ ଠିକ୍ ଅଛି